ଆମ ଗ୍ୟାଲେକ୍ସିର ଆଠଟା ଗ୍ରହ ଅଛି ତାହିଁରେ ଆମର ପୃଥିବୀ ଗୋଟେ ଅଛି ଚାରି ନମ୍ବର ସ୍ଥାନରେ ସବୁଠୁ ବଡ଼ ହେଉଛି ସର୍ଯ୍ୟ ଆମ ପୃଥିବୀ ଚାରିପକ୍ଷରେ ଜହ୍ନ ଘରେ ଆଉ ଆମେ ତ ଖାଲି ଆଖିରେ ସୌର ଜଗତ ଦେଖିପାର ନାହିଁ କିମ୍ବା ଆମର ସେ ସାଇଣ୍ଟିଷ୍ଟ ମାନେ ତାଙ୍କ ମାନେ ସେ ଷ୍ଟେଟୋସ୍କୋପ୍ ତାହିଁରେ ଦେଖନ୍ତି ଆଉ ଆମ ଗ୍ରହ ମାନଙ୍କରେ ବି ବହୁତ କିଛି ଡିଷ୍ଟାନ୍ସ ଥାଏ ସେସବୁ ଆମେ ତ ଜାଣିନୁ ତାଙ୍କ ମାନେ ଯାହା ହିସାବ କରିକି ଆମକୁ କହିଛନ୍ତି ଯାହା ଆମ ବୁକ୍ରେ ଲେଖା ହେଇଛି ତାହା ଆମେ ପଢ଼ିଛୁ ଆଉ ଜାଣିଛୁ ଆଉ ନା ଆମ ଓଡ଼ିଶା ଆମ ଇଣ୍ଡିଆରେ ନାଶା ଆଉ କି ଏପରି କେଟା ଇସ୍ରୋ ସବୁ ପ୍ରକାରର ସାଇଣ୍ଟିଷ୍ଟ ମାନଙ୍କର ଅଛି ଯାହାକି ଗ୍ୟାଲେକ୍ସି ସାଇଣ୍ଟିଷ୍ଟ ମାନେ ତାଙ୍କୁ ମାନେ ନିଜର ସ୍ପେସ୍ ସାଇନ୍ସ ଜାଗା ଅଛି ସେଠି ସ୍ପେସ୍ ସାଇନ୍ସର ସବୁ ସାଇଣ୍ଟିଷ୍ଟ ମାନେ ଅଛନ୍ତି ସେଠି ତାଙ୍କ ମାନେ ଯାଆନ୍ତି ଯେ ପ୍ଲେନ୍ରେ ଆଉ ସେଇଠି ଦେଖନ୍ତି ସେ ମଙ୍ଗଳ ଗ୍ରହରେ ଏବେ ଜଷ୍ଟ ଯାଇଥିଲେ ତାହିଁରେ ଗୋଟେ ଫିଲ୍ମ ବି ବାହାରିଛି ମିଶନ୍ ମଙ୍ଗଲ ବୋଲି